ମୁଁ ଗୋସ୍ୱାମୀ ଦୋକାନରୁ ଗୋଟେ ଜିନ୍ସ ନେଇଥିଲି ଏତେ ସୁନ୍ଦର କଲର୍ ଏତେ ସୁନ୍ଦର ଅଛି ଧୋଇଲେ କଲର୍ ବି ଯାଉନି ଆଇରନ୍ ବି ଦରକାର ନାହିଁ କେତେ ସୁନ୍ଦର ପିନ୍ଧିଲେ ଏତେ ଫିଟ୍ ସୁନ୍ଦର ହେଉଛି ଦେଖିଲେ ଆପଣ ପୁରା ବାୟା ହେଇଯିବ କେତେ ସୁନ୍ଦର ଜିନ୍ସଟା ମୁଁ ତ ପୁରା ବାୟା ହେଇଯାଇଛି ସେ ଜିନ୍ସଟା ଦେଖିକିନା ମୋର ଫେଭରେଟ୍ ଜିନ୍ସ ମୁଁ ସେ ଜିନ୍ସ ଆଉ ଥରେ ଆଉ ଗୋଟେ ନେବି ମୁଁ ଏତେ ସୁନ୍ଦର ଜିନ୍ସ ତୁମେ ଦେଖିଲେ କହିବ ମୋତେ ଦେଇ ଦିଅ ମୋର ଫେଭରେଟ୍ ପୁରା ସେ ଜିନ୍ସଟା କଲର୍ ବ୍ଲୁ କଲର୍ ପୁରା ସୁନ୍ଦର ଦିଶୁଛି ଦୂରରୁ ଏତେ ସୁନ୍ଦର ଅଛି ତୁମେ ଦେଖିଲେ କହିବ କି ମୋତେ ଦିଅ ଜିନ୍ସ ଏତେ ସୁନ୍ଦର ଫିଟ୍ ପୁରା ପୁରା ପରଫେକ୍ଟ ଅଛି ପୁରା ଠିକ୍ ଅଛେ ଜିନ୍ସ ମୋର ଫେଭରାଇଟ୍ ଜିନ୍ସ ସେଇଟା ମୁଁ ଆଉ ଥରେ ଗୋଟେ ନେବି ମୁଁ ଯାଇଥିଲି କାଲିକ ଯାଇଥିଲି ଜିନ୍ସଟା ନେଇ ଆସିଛି ଏତେ ସୁନ୍ଦର ବହୁତ ସୁନ୍ଦର ଅଛି ସେ ଜିନ୍ସଟା